ଏବେ ରୋଷେଇଘରେ ଥିବା ଉପକରଣ ଗୁଡ଼ିକ ହେଲା ମିକ୍ସଚର୍ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଓଭେନ୍ ଏ ସବୁ ତ ଆଗ କାଳର ଆଉ ଏବେକା ମଧ୍ୟରେ ବହୁତ ଫରକ ଆଗ କାଳରେ ମା' ମାନେ ଚୁଲିରେ ରୋଷେଇ କରୁଥିଲେ ଆଉ ଏବେକା ଯୁଗରେ ଗ୍ୟାସେ ଗ୍ୟାସ୍ ସିଲିଣ୍ଡର୍ ହୋଇଗଲା ଆଗ କାଳରେ ଚୁଲିରେ ଘସି କାଠ ପତ୍ର ଜାଳେଣୀ ରୂପେ ବ୍ୟବହାର କରୁଥିଲେ ଆଉ ଏବେକା ଟାଇମ୍ରେ ଗ୍ୟାସ୍ ସିଲିଣ୍ଡର୍ ରୂପେ ବ୍ୟବହାର ହେଉଛି ଆଉ ଗ୍ୟାସ୍ ସିଲିଣ୍ଡର୍ରେ ବହୁତ ଜଲଦି ବି ରୋଷେଇ ହେଉଛି ଓ ମସଲା ବାଟିବାରେ ଆଗେ ଶିଳରେ ମା' ମାନେ ବାଟୁଥିଲେ ଏବେ ଗ୍ରାଇଣ୍ଡର୍ ମିକ୍ସଚର୍ ବି ହୋଇଗଲାଣି ଏବେକା ବହୁତ କିଛି ଡେଭଲପ୍ ହେଲାଣି